ମୋ'ର ଗାଁର ନାମ କେନ୍ଦୁପଡ଼ା ଏଇ ଗ୍ରାମରେ ବିଭିନ୍ନ ଜାତିର ଲୋକ ବସବାସ କରନ୍ତି ସେମାନଙ୍କ ମଧ୍ୟରୁ ଆମର ଗୁଡ଼ିଆ ଚଷା ତେଲି ଆଉ ଗଉଡ଼ ପାତ୍ର ଏ ଭଳିଆ ଲୋକ ରହିଛନ୍ତି ସବୁ ଲୋକଙ୍କର ମଧ୍ୟରେ ଭାଇଚାରା ରଖି ସମସ୍ତେ ଚଳୁଛନ୍ତି ଗାଁରେ ଏକ ଆମର ଶିବ ମନ୍ଦିର ନିର୍ମାଣ ହେଉଅଛି ଆଉ ରାଧାକୃଷ୍ଣ ମନ୍ଦିର ଅଛି ସେଠାରେ ପ୍ରତିଦିନ ସନ୍ଧ୍ୟା ସମୟରେ ଭାଗବତ ପଢ଼ା ଯାଉଅଛି ଆଉ ଗାଁର ଉତ୍ତର ପଟେ ଏକ ନାଳ ଯାଇଅଛି ସେ ନାଳରେ ଡ୍ୟାମ ସରକାର ତରଫରୁ କରା ଯାଇ କୃଷି କ୍ଷେତ୍ରକୁ ଲିଫ୍ଟ ପଏଣ୍ଟ ମାଧ୍ୟମରେ ପାଣି ଲଗାଣ ହୋଇ ସେଠି ଚାଷବାଷରେ ଉନ୍ନତି କରା ଯାଉଅଛି ଆଉ ଗାଁର ବିଭିନ ସ୍ଥାନରେ ବିଭିନ୍ନ ଉତ୍ସବ ମାନ ପାଳନ କରା ଯାଉଛି